ସକାଲୁ ଉଠ୍ଲେ ମୋର୍ ଫାର୍ଷ୍ଟ୍ କାମ୍ ହଉଛେ ଜଗିଙ୍ଗ୍ କର୍ବା ଯେନ୍ଟାକି ପହେଲାରେ ମୁଇଁ ଦୌଡ଼ିସିଁ ଯେନ୍ଟା ପାଞ୍ଚ୍ କିଲୋମିଟର୍ ପାଞ୍ଚ୍ କିଲୋମିଟର୍ ମୁଇଁ ବାଇଶ୍ ମିନିଟ୍ରେ ଯେନ୍ତା ସାର୍ସିଁ ତାର୍ ପଛେ ପାଞ୍ଚ୍ ମିନିଟ୍ ବସିକିରି ଶହେ ମିଟର୍ ଦୌଡ଼ିସିଁ ଯେନ୍ଟା ଗୋଡ଼୍ ହାତ୍ ଫ୍ରି ଲାଗ୍ସି ସେଟା ବାର ମିନିଟ୍ ତେର ମିନିଟ୍ ଏନ୍ତା କଲେକଲେ ଦୌଡ଼ୁଥିସି ଯେନ୍ଟାକି ଭଲ୍ ଲାଗ୍ସି ଦିହିକେ ଫୁର୍ତ୍ତି ଲାଗ୍ସି ତାର୍ ପଛେ ଯୋଗ ବିୟାମ୍ ଅନେକ ପ୍ରକାର ଯୋଗ କର୍ସିଁ ଯେନ୍ଟାକି କପାଲ୍ଭାର୍ତି ଅଲୋମ୍ ବିଲୋମ୍ ସୁର୍ଯ୍ୟ ନମସ୍କାର୍ ମୟୁରାସନ୍ ଗରୁଡ଼ାସନ୍ ଆର୍ ଅନେକ୍ ପ୍ରକାର ଏନ୍ତା ଯୋଗ କର୍ସିଁ ଯେନ୍ଟାକି ତାଙ୍କର୍ ଭିତରେ ରହିଲା ପାଞ୍ଚ୍ ପାଞ୍ଚ୍ ମିନିଟ୍ ଗେପ୍ ଗେପ୍ରେ କାଣା ହେସି ମନ୍କେ ଫୁର୍ତ୍ତି ଲାଗ୍ସି ଯେ ମୁଇଁ ଆରଗୁଟେ କାମ୍ ତା ବାଦେ ଗୁଡ଼୍ ହାତ୍ ଗଲା ନାଇଁ ଚିଏଁ ଆହୁରି ଭଲ୍ ଲାଗ୍ସି ଯେନ୍ଟାକି ମୁଡ଼୍କେ ଗଲା ପ୍ରେସର୍ ନାଇଁ ପଡ଼େ ଦିହିପାହା ସବୁ ଠିକ୍ ରହେବା ଅର୍ ଯେନ୍ଟା ହେଟା ସାରିଲା ପରେ ମୁଇଁ ଚାଲିଚାଲି ଫେନ୍ ପାଞ୍ଚ୍ କିଲୋମିଟର୍ ଘର୍କେ ଆଏସିଁ